ଆମ ଭାରତରେ କେଉଁ ପ୍ରକାର ଖାଦ୍ୟ ପସନ୍ଦ କରାଯାଏ ଆମ ଭାରତରେ ଲୋକେ ଭାତ ଖାଇବାକୁ ପସନ୍ଦ କରନ୍ତି ରୋଟି ଖାଇବାକୁ ପସନ୍ଦ କରନ୍ତି ଲୋକପ୍ରିୟ ବ୍ୟଞ୍ଜନ ମସଲା ଜାତୀୟ ଖାଦ୍ୟ ପଦାର୍ଥ ତରକାରୀ ଯାକ ଖାଆନ୍ତି ଦୈନନ୍ଦିନ ତେଲ ମସଲା ଦୈନନ୍ଦିନ ବ୍ୟବହୃତ ହୁଏ ଆମେ ତ ଦୈନନ୍ଦିନ ଜୀବନର ଭାତ ଦିନବେଳେ ଭାତ କରୁ ଭାତ ସହିତ ଡାଲି ତରକାରୀ ଏମିତି ଖଟା ଟାଇପ୍ର ନହେଲେ ଆଳୁ ଭଜା ଏମିତି ସବୁ ମିଶାଇକି ଖାଉ ରାତ୍ରି ହେଲେ ଆମେ ରୁଟି ଖାଉ ରୁଟି ସହିତ ଡାଲମା ଟିକେ ମିଶାଇକି ଆମେ ଖାଉ ତ ସେଇଠି ଆମ ପାଖାପାଖି ସମସ୍ତେ ଦିନବେଳେ ଭାତ ଖାଆନ୍ତି ଆଉ ରାତିିବେଳେ ରୁଟି ଖାଆନ୍ତି ଅଧିକାଂଶ ଲୋକ ଭାତ ହିଁ ଖାଆନ୍ତି ରୁଟି ଖାଆନ୍ତିନି କିନ୍ତୁ ମସଲା ଜାତୀୟ ଜିନିଷ ବହୁତ ୟୁଜ୍ କରନ୍ତି ତେଲିଆ ଜିନିଷ ବହୁତ ୟୁଜ୍ କରନ୍ତି